ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପର୍ଯ୍ୟାପ୍ତ ନିୟମାବଳୀ ସମସ୍ୟାର ସମାଧାନ ଆମ ରାଜ୍ୟ କେମିତି କରିଥାଏ କରିଥାଏ ଆମ ରାଜ୍ୟ ଏସବୁରୁ ନିୟମାବଳୀକୁ ମାନି ଚଳିଥାଏ ଏବଂ ଅସଲି ଡିଗ୍ରୀ ଥିବା ଉପଯୁକ୍ତ ଶିକ୍ଷା ପାଇଥିବା ଏବଂ ଉପଯୁକ୍ତ ଟ୍ୟାଲେଣ୍ଟ୍ ଥିବା ଲୋକମାନଙ୍କୁ ଡକ୍ଟର୍ ଉପରେ ନିଯୁକ୍ତ କରାଯାଇଥାଏ ସେମାନଙ୍କର ଉପଯୁକ୍ତ ଅଭିଜ୍ଞତାକୁ ଦେଖି ତାଙ୍କୁ ଚାକିରି ଦିଆଯାଇଥାଏ ଏବଂ ସେମାନଙ୍କୁ ହସ୍ପିଟାଲ୍ରେ ରଖାଯାଇଥାଏ ଆଜିକାଲି ଏମିତି ମଧ୍ୟ ହେଉଛି ଲୋକମାନେ ନକଲି ଡିଗ୍ରୀ ସାର୍ଟିଫିକେଟ୍ ବନାଇ ଡକ୍ଟର୍ ପୋଷ୍ଟ୍ରେ ଭର୍ତ୍ତି ହୋଇଯାଉଛନ୍ତି ଏବଂ ଟ୍ରିଟ୍ମେଣ୍ଟ୍ କରୁଛନ୍ତି ଯେଉଁମାନେକି ସଠିକ୍ ଭାବରେ ଚିକିତ୍ସିତ ହୋଇପାରୁନାହାନ୍ତି ଲୋକମାନଙ୍କୁ ସଠିକ୍ ଭାବରେ ଚିକିତ୍ସା ଯୋଗାଇଦେଇ ପାରୁନାହାନ୍ତି ଏପରି ଦୁର୍ନୀତି ଯୋଗୁଁ ଆମ ଦେଶର ଲୋକମାନେ ଅନେକ ଅସୁବିଧାରେ ପଡ଼ୁଛନ୍ତି ବିଭିନ୍ନ ରୋଗୀ ବିଭିନ୍ନ ରୋଗରୁ ମୁକ୍ତ ହୋଇପାରୁନାହାନ୍ତି ଏସବୁକୁ ଆମକୁ ସଠିକ୍ କରିବାକୁ ପଡ଼ିବ ଏବଂ ଏଥିପ୍ରତି ଉପଯୁକ୍ତ ଆଇନର ବ୍ୟବହାର କରିବାକୁ ପଡ଼ିବ ଏବଂ ତା'ର ନିୟମାବଳୀକୁ ମାନିବାକୁ ପଡ଼ିବ ଆମେ ନିଜକୁ ସଜାଗ ରଖି ଅନ୍ୟମାନଙ୍କୁ ସଚେତନ କରିବାକୁ ପଡ଼ିବ ଯେ ଏସବୁ କରିବା ଦ୍ୱାରା କ'ଣ କ୍ଷତି ହେଉଛି ଆମ ଦେଶର ଏସବୁ ଦ୍ୱାରା ଆମ ଦେଶର ଲୋକମାନଙ୍କର ଜୀବନ ଯାଉଛି ଏବଂ